ସାଧାରଣତଃ ସର୍ଫି ପାଇଁ ସ୍କେଟ ବୋର୍ଡ଼ର ଆବଶ୍ୟକତା ପଡ଼ିଥାଏ ଏହି ସ୍କେଟ ବୋର୍ଡ଼ରେ ଆମେ ସର୍ଫି କରିବା ଦ୍ୱାରା ଆମେ ନିଜର ଶକ୍ତି ଖର୍ଚ୍ଚ ଖର୍ଚ୍ଚ ହୋଇଥାଏ ଯାହା ସେଥିପାଇଁ ଆମ ନିଜର ରୋଗ ନିଜର ଶକ୍ତିଟିକୁ ବଢ଼ାଇବା ଦରକାର ଆମ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାକୁ ହେଲେ ଆମକୁ ବ୍ୟାୟାମ ବା ଯୋଗ ଅଭ୍ୟାସ କରିବାକୁ ପଡ଼ିଥାଏ ସେଥିପାଇଁ ଆମକୁ ପଦ୍ମାସନ ଚକ୍ରାସନ ସୂର୍ଯ୍ୟ ନମସ୍କାର ଯୋଗାସନ ଇତ୍ୟାଦି ଆସନ ସବୁ କରିବାକୁ ପଡ଼ିଥାଏ ଯାହା ଦ୍ୱାରା ଆମର ଶରୀର ସୁସ୍ଥ ରହେ ଏବଂ ଦେହ ସତେଜ ଲାଗେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ